ହ୍ୟାଲୋ ଆଜ୍ଞା ଆପଣ ଓଲାରୁ କହୁଛନ୍ତି ତ ଏଜେନ୍ସି ଆଜ୍ଞା ଗୋଟିଏ ଦରକାର ଥିଲା ଆମର ଗୋଟିଏ ଜାଗାକୁ ବୁଲିବାକୁ ଯାଇଥାନ୍ତୁ ପୂରା ପରିବାର ଲୋକ ହଁ ହେଲେ ବିରଜା ମନ୍ଦିର ସେଥିପାଇଁ ଆମକୁ ପ୍ରାୟ ଆମେ ଆଠ ଜଣ ଯିବୁ ପରିବାରରୁ ଆପଣ ଟିକିଏ ବଡ଼ ଗାଡ଼ି ଅଛି ତ ଆପଣଙ୍କର ସେଇଟା ଟିକିଏ ବୁକ୍ କରିଦିଅନ୍ତୁ ଆଚ୍ଛା ଆପଣଙ୍କର ଏହି ପାଖରେ ଆଉ ଆମ ନାହିଁ ନାହିଁ ଆମର ଏହି ଗୋଟିଏ ପାଖରେ ଅଛି ଯେମିତି ଆମର ଆପଣ ଟ୍ରାଭେରା ଜିପ୍ ଇତ୍ୟାଦି ଅଛି ପାଖରେ ନାହିଁ ଆପଣ ଯଦି ଆଉ କିଛି ବଡ଼ ଗାଡ଼ି ତା' ଠାରୁ ଅଛି କୁହନ୍ତୁ ଆମେ ସମସ୍ତେ ଟିକିଏ ମିଶିକି ବୁଲିବାକୁ ଯାଇଥାନ୍ତୁ ଅଛି ତ ଠିକ୍ ଅଛି ସେଇଟା ଟିକିଏ ବୁକ୍ କରିଦିଅନ୍ତୁ ରଖୁଛି ଧନ୍ୟବାଦ